କଳା କ୍ଷେତ୍ର କହିଲେ ମୋତେ ବହୁତ ପସନ୍ଦ ଲାଗେ ଆମର ଓଡ଼ିଆ କଳା କଳାକାର ମାନେ ଆଉ ଓଡ଼ିଆ କଳାକାର ମାନଙ୍କର ସବୁ ପ୍ରକାର ଫିଲ୍ମ ବି ମୁଁ ଦେଖେ ଆଉ ଯେପରିକି ଆମର ବହୁତ ପୁରୁଣା ଆମର ସିଦ୍ଧାନ୍ତ ମହାପାତ୍ର ସିଏ ବି ବହୁତ ଭଲ ଆକ୍ଟର ଜଣେ ଆଉ ବହୁତ ତାଙ୍କର ପୁରୁଣା ଫିଲ୍ମ ବହୁତ ବି ଅଛି ତାଙ୍କର ବହୁତ ପୁରୁଣା ଷ୍ଟୋରୀ ଫିଲ୍ମ ଅଛି ଆଉ ତାଙ୍କୁ ବି ଭଲ ଲାଗେ ଦେଖିବା ପାଇଁ ଆଉ ତା'ପରେ ରହିଲେ ଆମର ଅରିନ୍ଦମ ଅରିନ୍ଦମ ବି ବହୁତ ଆମର ଓଡ଼ିଆ ଇଣ୍ଡଷ୍ଟ୍ରିରେ ବହୁତ ଭଲ ଭଲ ଫିଲ୍ମ ବି କରିଛନ୍ତି ତାଙ୍କର ବି ଆମକୁ ବହୁତ ପସନ୍ଦ ଲାଗେ ଆଉ ବାବୁସାନ ରହିଲେ ବାବୁସାନ ଆମର ବହୁତ ବହୁତ ନୂଆ ନୂଆ ଫିଲ୍ମ ଆମର ତାଙ୍କର ଆସୁଛି ତାଙ୍କର ବି ବହୁତ ଫିଲ୍ମ ଭଲ ଦେଖିବାକୁ ଭଲ ଲାଗେ ଆଉ ରହିଲେ ଆମର ଅନୁଭବ ମହାନ୍ତି ଅନୁଭବ ମହାନ୍ତି ତାଙ୍କର ବି ଆମର ଓଡ଼ିଆ ଇଣ୍ଡଷ୍ଟ୍ରିରେ ବହୁତ ଭଲ ନା ଅଛି ଆଉ ସେ ବି ଆମର ହିନ୍ଦୀର ସଲମାନ ଖାନ କହିଲେ ଚଳେ ଆଉ ତାଙ୍କର ବି ଅଭିନୟ ମୋତେ ବହୁତ ଭଲ ଲାଗେ ଆଉ ରହିଲା ସବ୍ୟସାଚୀ ସବ୍ୟସାଚୀ ବି ଆମର ବହୁତ ପୁରୁଣା ଆକ୍ଟର ଅଛନ୍ତି ତାଙ୍କର ବି ଆକ୍ଟିଙ୍ଗଟା ମୋତେ ବହୁତ ଭଲ ଲାଗେ ପସନ୍ଦ ଲାଗେ ଏହିପରି ଆମର ଅର୍ଚିତା ଅଛନ୍ତି ଅର୍ଚିତାଙ୍କର ବି ଆକ୍ଟିଙ୍ଗ ବହୁତ ପସନ୍ଦ ଲାଗେ ଆଉ ସେବି ଭଲ ଆକ୍ଟର ଜଣେ ଅଛନ୍ତି କିନ୍ତୁ ପସନ୍ଦ ଆକ୍ଟର ମୋର ଅଛନ୍ତି ସିଦ୍ଧାନ୍ତ ଅଛନ୍ତି ଆଉ ସବୁଠୁ ବେଶି ପସନ୍ଦ ଅଛନ୍ତି ବାବୁସାନ ଆମର ଅଛନ୍ତି ଏହିପରି ଆମର ଓଡ଼ିଆ ଇଣ୍ଡଷ୍ଟ୍ରି କଳାକାର ମାନଙ୍କୁ ଭଲ ଲାଗେ